ସ୍ଥାନୀୟ କଳାକାରମାନଙ୍କ ପାଇଁ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେବା ପାଇଁ ଅନେକ ଶିବିରର ଆୟୋଜନ କରାଯାଇଥାଏ ଏହାକୁ ପରିଚାଳନ କରିବା ପାଇଁ ବିଭିନ୍ନ ପ୍ରକାର ସଂଗଠନ ବିଭିନ୍ନ ମାଧ୍ୟମରେ ସହଯୋଗ କରିଥା'ନ୍ତି କଳାକାରମାନଙ୍କର ନୀତି ଶିକ୍ଷା ଏବଂ ସେମାନଙ୍କର ବିଭିନ୍ନ ପ୍ରକାର ପ୍ର୍ୟାକ୍ଟିସକୁ କିପରି ସେମାନେ ସୂଚାରୁ ରୂପେ ପରିଚାଳନା କରିପାରିବେ ଏହାକୁ ଏଇ କଳାକାର ସଂଘ ଧ୍ୟାନ ଦେଇଥାଏ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ପ୍ରକାର ଆୟୋଜନ କରିବା ପାଇଁ ଆୟୋଜକ ସଂଗଠନ ମଧ୍ୟ ସହଯୋଗ କରିଥା'ନ୍ତି